ମୁଁ ଏବେ ଫୁଲବାଣୀରୁ ଗୋଟିଏ ଡ୍ରେସ୍ କିଣିଥିଲି ସେ ଡ୍ରେସ୍ଟି ଜମା ଭଲ ପଡ଼ୁନାହିଁ ସେ ଡ୍ରେସ୍ଟିକୁ ସଫା କଲେ ତାହାର ରଙ୍ଗ ଛାଡ଼ି ଯାଉଛି ସେହି ଡ୍ରେସ୍କୁ ମୁଁ ପିନ୍ଧିକି ଗଲେ କେହି ପସନ୍ଦ କରୁନାହାନ୍ତି ସେ ଡ୍ରେସ୍ଟିର ରଙ୍ଗ ଫିକା ହୋଇଯାଉଛି ସେହି ଡ୍ରେସ୍ଟିର ଦାମ ଅଧିକ ସେ ଡ୍ରେସ୍ଟି କାମକୁ ନୁହେଁ ସେ ଡ୍ରେସ୍ଟି ସୂତା ବାହାରି ପଡ଼ୁଛି